ମୁଁ ରୋଷେଇ କରିବା ବେଳେ ଅନେକ ସହଜିଆ ଓ ସୁସ୍ୱାଦ ରୋଷେଇ କରିଥାଏ କିନ୍ତୁ ମୁଁ ଅଧା ରୋଷେଇ ଜାଣିିନି ଯେମିତିକି ଚିକେନ ମଟନ ଅଣ୍ଡା ତରକାରୀ ଇତ୍ୟାଦି ଚିକେନ ମଟନ ଆଦିରେ କେତେ ପରିମାଣରେ ଚିକେନକୁ ସିଝାଯାଏ କେତେ ପରିମାଣରେ ଲୁଣ ଲଗାଯାଏ କେତେ ପରିମାଣ ଯାଏ ଢକ୍କା ଯାଏ ସେ ବିଷୟରେ ମୁଁ ଜାଣିନାହିଁ କାହିଁକି ରୋଷେଇ କରିବା ବେଳେ ସେତେ ସେ ସେତେବେଳେ ବହୁତ ଗୁଡ଼ାଏ ପରିବାର ସଦସ୍ୟ ଖାଇବାକୁ ଥାନ୍ତି ତ କେତେ ପରିମାଣରେ ଲୁଣ ପଡ଼ିଥାଏ ଚିକେନରେ କେତେ ପରିମାଣରେ ପାଣି ପଡ଼ିଥାଏ ସେ ବିଷୟରେ ମୁଁ କେବେ ଶିଖି ନାହାନ୍ତି ଚିକେନ ରାନ୍ଧିବାରେ କେତେ ପରିମାଣରେ ମସଲା କେତେ ପରିମାଣରେ ଆଦି ଗୁଡ଼ିକ ମିଶାଯାଏ ସେ ବିଷୟରେ ଜାଣିବା ମୋ ପାଇଁ ବହୁତ କଷ୍ଟକର ହୋଇଥାଏ ଉଦାହରଣରେ ମୁଁ କହିବାକୁ ଚାହୁଁଛି ଯେ ଦିନେ ରୋଷେଇ କରିଥାଏ ଓ ମୁଁ ଚିକେନ ରାନ୍ଧିନଥାଏ ସେଦିନେ ମୁଁ ମା'ଙ୍କୁ କହିଥିଲି ମୁଁ ଜାଣିନି ତ ମା' କହିଥିଲେ ମଧ୍ୟ ଆଜି ଖରାପ ଅଛି ତୁ ଯା ଆଜି ରୋଷେଇ କରିବୁ ତ ମୁଁ କହିଲି ମୋତେ ଚିକେନ ଆସିନା ତ ମା' କହିଲେ ତୁ ଯେକେ ସେ ପରିମାଣରେ କରିଦେବୁ ତ ମୁଁ ନ ଜାଣିକି ଚିକେନ କରିବାକୁ ଆସିଲି ତା'ପରେ ଚିକେନ ମୋ ଦ୍ୱାରା ସମ୍ଭବ ତ ନଥିଲା ତା'ପରେ ମୁଁ କେତେ ପରିମାଣରେ ପାଣି ଦେବି କେତେ ପରିମାଣରେ ଲୁଣ ଲଗାଇବି ସେ କିଛି ମୁଁ ଜାଣିନଥିଲି ତେଣୁ ଖାଦ୍ୟ ଯେତେବେଳେ ହେଲା ସେତେବେଳେ ମାଂସ ଗୁଡ଼ାକ ସିଝିନଥିଲା ଓ ସେଥିରେ ଲୁଣ ଅତି କମ୍ ମାତ୍ରାରେ ଲାଗିଥିଲା ଗ୍ରାହକ ଗୁଡ଼ିକ ଦେଖି ମୋ ରନ୍ଧା ମା'କୁ କହିଲେ ମା' ମୋତେ କହିଲେ ତୁ ଜାଣୁନା ଚିକେନ ରାନ୍ଧି ତେଣୁ ମୁଁ ଚିକେନ ବିଷୟରେ ଏତେ ଅଧିକ ଜାଣିନଥିଲି